ହ୍ୟାଲୋ ଆଜ୍ଞା କ୍ୟାବ୍ ଡ୍ରାଇଭର୍ କହୁଛନ୍ତି ଆଜ୍ଞା ହଁ ହଁ ଶୁଣନ୍ତୁ ମୁଁ ଯେଉଁ ଆପଣଙ୍କୁ କହିଥିଲି ପୂର୍ବରୁ ଜୟଶ୍ରୀ ଛକକୁ ଆସିବା ପାଇଁ ଆଜ୍ଞା ସେଟିକି ଆଉ ଆସିବେନି ମୋର ଟିକିଏ ବହୁତ ଗୁରୁତ୍ୱପୂର୍ଣ୍ଣ କାମ ଟିକିଏ ପଡ଼ିଗଲା ଆପଣ ଆସିବା ଟିକିଏ ଡ଼େରି ହେଲା ଯେହେତୁ ମୁଁ ବାଧ୍ୟ ହୋଇକି ପଳେଇଆସିଛି ଟିକିଏ ପିପିଲିକୁ ଆଜ୍ଞା ଆଜ୍ଞା ଆଜ୍ଞା ପିପିଲିକୁ ପଳେଇଆସିଛି ତେଣୁ ଆପଣ ଗୋଟେ କାମ କରନ୍ତୁ ପିପିଲି ଆଜ୍ଞା ଯେଉଁ ପୁରୁଣା ବସ୍ ଷ୍ଟାଣ୍ଡ୍ ଆଜ୍ଞା ପୁରୁଣା ବସ୍ ଷ୍ଟାଣ୍ଡ୍ ପାଖକୁ ଟିକିଏ ଆସିବେ ଯେଉଁ ଜାଭିୟର୍ ଉଚ୍ଚ ବିଦ୍ୟାଳୟଟା ଅଛି ସେଇଠିକୁ ଆସିଲାପରେ ଆପଣ ବାମ ପଟକୁ ଗୋଟିଏ ଗ୍ରାମାଞ୍ଚଳ ରାସ୍ତାଟିଏ ପଡ଼ିଛି ଆଜ୍ଞା ସେଇଠି ତହସିଲଦାରଙ୍କ କାର୍ଯ୍ୟାଳୟ ପାଖରେ ଆଜ୍ଞା ମୋର ଅଫିସ୍ଟା ଅଛି ମୁଁ ବର୍ତ୍ତମାନ ସେଇଠି ଅଛି ଆପଣ ଟିକିଏ ଆସନ୍ତୁ ଆଜ୍ଞା କଣ କହିଲେ ଅଧିକା ପଇସା ଠିକ୍ ଅଛି ଅଧିକା ପଇସା ହେଲେ ଯେତେ କିଲୋମିଟର୍ ହେବ ଆପଣଙ୍କର ନେଇଯିବେ ଆଉ କ'ଣ ଅଛି ଆସନ୍ତୁ ଆସନ୍ତୁ ଟିକିଏ ଆଜ୍ଞା ତେଣୁ ମୋର ଜରୁରୀ କାମ ଅଛି ଆପଣ ଆସିଲେ ମୁଁ ପୁଣି ଯିବି ଜୟଶ୍ରୀ ଛକ ପର୍ଯ୍ୟନ୍ତ କେତେ ସମୟ ଲାଗିବ କହିଲେ ଆଜ୍ଞା ଗୋଟେ ଘଣ୍ଟା ଟିକେ ଆଉ ଟିକିଏ ଜଲ୍ଦିରେ ଆସନ୍ତୁ ଟିକେ ହଁ ଜଲ୍ଦିରେ ଆସିଲେ ମୁଁ ଟିକେ ଯିବି କୁଇକ୍ ମୋର କାମ ଅଛିତ ଆଜ୍ଞା ହଁ ଜଲ୍ଦି ଆସନ୍ତୁ ଟିକିଏ ହଁ ମୁଁ ଅପେକ୍ଷା କରିଛି ଆପଣଙ୍କୁ ସେଇଠି ଆପଣ ଆସନ୍ତୁ ମୁଁ ରୋଡ଼୍ ଉପରକୁ ନହେଲେ ପଳେଇଯାଉଛି ମୁଖ୍ୟ ରାସ୍ତାକୁ ପଳେଇଯାଉଛି ସେଇଠୁ ମୁଁ ଦେଖେଇଦେବି ଆଉ ହଉ ହଉ ଠିକ୍ ଅଛି ଆସନ୍ତୁ ଆଜ୍ଞା